ହ୍ୟାଲୋ ହଁ ହଁ ହଁ ବାର ପନ୍ଦରଟା ଷ୍ଟାଫ ଅଛନ୍ ବେଲେ ତମେ ସେହି ହିସାବରେ ଟିକେ ଦେଖ

ଚିନିଟା ସରି ଯାଇଛି ଏ ଅନିଲର ଦୋକାନ ଅଛେ ଆମର୍ ପାଖେ ଯାଇକରି ଟିକେ ଫୋନ୍ କରିନେମି କିଆ ହଁ ନାଇ ଠିକ୍ ଠିକ୍ କୁହ ସେଇଟା ଅଫିସ ଅଫିସ କାମରେ ହଁ ମୁଇଁ ବ ଟିକେ ବି ଦିନି ଅଫିସ କା ହେଇତା ଯେ କରଖ ହଁ ହଉ

ହଁ ସ କୁ ଆସନ୍ ନା ହଁ ହଁ କଣ୍ଟାକ୍ଟରେ ଅଛି କି ମ୍ୟାଡ଼ାମ୍ ମନ କିଲ ତ ହଁ ହଁ ହଁ ହଁ ମ୍ୟାଡ଼ମ୍ ମାନେ ବିଲସନ ଚାରଟା ମ୍ୟାଡ଼ମ୍ ଚାରଟା ଆସ ବାକି ସାର୍ ମାନେ ଅଛନ୍ କ୍ଲାସ୍ରେ ଅଛନ୍ ସାର୍ ମାନେ ଆସିବି ଏଟାର ଦେଖ ଟାଇମ ହେଲାନ ବୋଇଲେ ତମେ ଆସିକିରି ଏଟା ଚାହୁ ଟିକେ ଆଉ କ୍ଲାସ୍ରେ ଅଛନ୍ ବୋଇଲେ ତାକେ ଆସିବି ହେଟା କ୍ଲାସ ସାରିକିରି ଆଉଚନ୍ ବିଷୟ ହଁ ପିଅର୍ ସର୍ବା ଏତର କ୍ଲାସ ଚାଲିଚେ ବୋଲେ ମ୍ୟାଡ଼ମ୍ ମୁଇଁ ଯାଲ ଲାଗି ଟିକେ କହେମିଁ ବଦିନଟ କଲେହେ ହଁ ହଁ ହଁ ଯାଉନ ଯାଉନ